ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ଧାର୍ମିକ ପର୍ବ ପାଳନ କରାଯାଇଥାଏ ସେଗୁଡ଼ିକ ମଧ୍ୟରୁ ରଜ କୁମାରୀ ପୂର୍ଣ୍ଣିମା ଦୁର୍ଗା ପୂଜା ଠାକୁରାଣୀ ପୂଜା ଏସବୁ ପର୍ବ ପାଳନ କରାଯାଇଥାଏ ରଜ ଦିନ ଝିଅ ପୁଅ ମାନେ ସମସ୍ତେ ମିଶିକି ଦୋଳି ବନାଇ ଦୋଳିରେ ଦୋଳି ଉପଭୋଗ କରିଥାନ୍ତି ଏବଂ ଦୁର୍ଗା ପୂଜାରେ ମା ଦୁର୍ଗା ଦେବୀଙ୍କ ପୂଜା ଅର୍ଚ୍ଚନା ହୋଇଥାଏ ଭୋଗରାଗ ବି ହୋଇଥାଏ ଆଉ ଲୋକମାନେ ସମସ୍ତେ ଆସି ମା ଦୁର୍ଗା ଙ୍କର ଦର୍ଶନ କରିଥାନ୍ତି ଆଉ ସେସବୁ ଦିନ ଆମେ ସମସ୍ତେ ଘରେ ଘରେ ପର୍ବ ପାଳନ କରିଥାଉ ଆଉ ଠାକୁରାଣୀ ପୂଜା ଠାକୁରାଣୀ ପୂଜାରେ ମଧ୍ୟ ଗୋଟିଏ ବହୁତ ଗୁଡ଼ିଏ ମେଳା ଆୟୋଜନ ହୋଇଥାଏ ସେଥିରେ ଦୋଳି ଆସିଥାଏ ନାଚ ଗୀତ ବି ହୋଇଥାଏ ବର୍ତ୍ତମାନ ଏକ ମାସ ପର୍ଯ୍ୟନ୍ତ ଆମର ଠାକୁରାଣୀ ପୂଜା ଆମର ଯେଉଁଟାକି ସେହି ପର୍ବଟା ପାଳନ କରାଯାଇଥାଏ